କୁକୁଡ଼ା ବ୍ୟବସାୟ ବ୍ୟତୀତ ମୋର ଅନ୍ୟ କୌଣସି ବ୍ୟବସାୟ ନାହିଁ କୁକୁଡ଼ା ବ୍ୟବସାୟ କେବଳ ଯଥେଷ୍ଟ ନୁହେଁ ଜୀବନଯାପନ ପ୍ରଣାଳୀକୁ ଅଧିକ ଉତ୍ତମ କରିବା ପାଇଁ ଏବଂ ଭରଣ ପୋଷଣ ଉତ୍ତମ ଭାବରେ କରିବା ପାଇଁ ହେଲେ କୁକୁଡ଼ା ଚାଷ ବ୍ୟତୀତ ଆମକୁ ଅନ୍ୟ ଚାଷ ମଧ୍ୟ କରିବାକୁ ପଡ଼ିବ ଯେମିତିକି ମାଛ ଚାଷ ହଉ ବା ଛେଳି ଚାଷ ଏବଂ କୃଷି ଧାନ ଚାଷ ଏସବୁ ଚାଷ ମଧ୍ୟ କରିବାକୁ ପଡ଼ିବ କାରଣ କୁକୁଡ଼ା ଚାଷରେ ଯେତେ ପରିମାଣରେ ଲାଭ ହୁଏ ସେତିକିରେ ଘର ଚଳେଇବା ସମ୍ଭବ ନୁହେଁ ଆମେ କୁକୁଡ଼ାଠୁ କୁକୁଡ଼ା ବିକିବା ସହ ଅଣ୍ଡା ମଧ୍ୟ ପାଇଥାଉ ସେ ଅଣ୍ଡାକୁ ଚୁଆଁ ଫୁଟେଇ ଅଣ୍ଡା କେତେକ ଅଣ୍ଡା ବିକ୍ରି କରିଥାଉ ତ ଆଉ କେତେକୁ କୁକୁଡ଼ା କୁକୁଡ଼ାକୁ ବଡ଼ କରିଥାଉ ଖୁଦ ଖାଇବାକୁ ଦେଉ ଏବଂ ଦାନା ଦେଇଥାଉ ଖାଇବା ପାଇଁ କୁକୁଡ଼ାକୁ ଖୁଆଇ ପିଏଇ ବଡ଼ କରୁ ବଡ଼ ହେଲା ପରେ ଆମେ କୁକୁଡ଼ାକୁ ବିକ୍ରି କରିଥାଉ ଏବଂ ତା'ର ଅଣ୍ଡା ମଧ୍ୟ ବିକ୍ରି କରିଥାଉ କୁକୁଡ଼ାରେ ଲାଭ ଅଛି ବହୁତ ଲାଭ ଅଛି ଏହା ଗୋଟେ ବହୁତ ଭଲ ଚାଷ କିନ୍ତୁ କେବଳ କୁକୁଡ଼ା ବ୍ୟବସାୟରେ ଘର ଚଳେଇବା ସମ୍ଭବ ନୁହଁ ସେଥିପାଇଁ ଅନ୍ୟ ବ୍ୟବସାୟ ମଧ୍ୟ ଆବଶ୍ୟକତା ରହିଛି ଆମେ କୁକୁଡ଼ା ବ୍ୟବସାୟ ସହ ଯଦି ମାଛ ବ୍ୟବସାୟ କରୁଛେ କିମ୍ବା ଆଉ କୌଣସି ବ୍ୟବସାୟ କରୁଥିଲେ ତାହେଲେ ଆମର ଜୀବନ ଧାରଣ କରିବା ବହୁତ ସହଜ ହେବ ଏବଂ ଆମ ଘର ପରିବାର ବହୁତ ଭଲ ଭାବରେ ଚଳିପାରିବ